ମାଛ ଧରିବାକୁ ସଫଳ କରିବା ନିମନ୍ତେ କିଛି ନହେଲେ ଦୁଇ ତିନି ଜଣ ଲୋକ ଆବଶ୍ୟକୀୟ ହୋଇଥାଏ ଏବଂ ବହୁତ ବଡ଼ ଜାଲ ଆବଶ୍ୟକ ହୋଇଥାଏ ଯାହାଦ୍ୱାରା ମାଛକୁ ଆମେ ଧରା ଦିଆ ଯାଇଥାଏ ଏହା ଏକ ବହୁତ ବହୁତ ସମୟ ଲାଗେ ତେଣୁ ଯେଉଁ ଲୋକମାନେ ମାଛ ଧରିଥାନ୍ତି ସେମାନେ ବିରକ୍ତ ନ ହେବା ପାଇଁ ଆମର ଏଇ ପାଲା ଗୀତ କୌଣସି ମନୋରଞ୍ଜନ ଗୀତ ବା କୌଣସି ବା କୌଣସି ଆଲବମ୍ ଗୀତ ଗାଇଥାନ୍ତି ଗାଇକିରି ଗୀତ ଗାଆନ୍ତି ଏବଂ ମାଛ ଧରନ୍ତି ଯାହାଫଳରେ ସେମାନଙ୍କୁ ବିରକ୍ତ ନ ଲାଗିଥାଏ ଏବଂ ଗୀତ ଶୁଣି ମାଛମାନେ ମଧ୍ୟ ଆକର୍ଷିତ ହୋଇଥାନ୍ତି